ମୁଁ ପାଠ ପଢ଼ୁଥିଲି ପାଠ ପଢ଼ିଲା ସମୟରେ ରାଜାଙ୍କ ବିଷୟରେ ପଢ଼ିଥିଲି ହରିଚନ୍ଦ୍ର ରାଜା ଥିଲେ ସେ ରାଜା ବହୁତ ଧାର୍ମିକ ଥିଲେ ସେ ବହୁତ ଲୋକଙ୍କୁ ଦାନଧର୍ମ କରନ୍ତି ଧନ ସମ୍ପତ୍ତି ତାଙ୍କର ବହୁତ ଥିଲା ଥରେ ସଭା ବସିଥିଲେ ସଭା ମଝିରେ ବିଶ୍ଵାମିତ୍ର ଆସିଥିଲେ ବିଶ୍ୱାମିତ୍ରକୁ ସେ ବଚନ ଦେଇଥିଲେ ବଚନ ଦେଇଥିଲେ ବଚନରୁ ପାରି ହେଲେ ଧନ ସମ୍ପତ୍ତି ସବୁ ମୋର ମୋ ପାଇଁ କରିକି ଛାଡ଼ିକି ଯିବୁ ବୋଲି ସେ ରାଜା ଯଦି ନକରିପାରିଲେ ସେ ବଚନ ରଖି ନପାରିଲେ ସବୁ ଧନ ସମ୍ପତ୍ତି ବିଶ୍ୱାମିତ୍ରଙ୍କୁ ଦେଇକି ଛାଡ଼ିକି ପଳାଇଲେ ପଳାଇବା ଭିତରେ ଜଙ୍ଗଲରେ ବହୁତ କଷ୍ଟରେ ରହିଲେ ସେ ସବୁ ଅଲଗା ଅଲଗା ହୋଇଗଲେ ସ୍ୱାମୀ ସ୍ତ୍ରୀ ପିଲାଛୁଆ ସବୁ ଅଲଗା ହୋଇଗଲେ ଅଲଗା ହୋଇଯିବା ପରେ ତାଙ୍କ ପୁଅ ଯେତେବେଳେ ମରଣ ମୁହଁକୁ ଆସିଲା ସେତେବେଳେ ବଳି ଦେବାକୁ ଯାଉଥିଲେ ରାଜା ସେତେବେଳେ ଭଗବାନ କ'ଣ କଲେ ସେହି ଟାଇମ୍ରେ ଆସିଲେ କହିଲେ କି ମୁଁ ତୋର ପରୀକ୍ଷା ନେଉଥିଲି ତ ପୁଅକୁ ମୁଁ ଉଦ୍ଧାର କଲି ତୋ ଧନ ସମ୍ପତ୍ତି ତୋତେ ମୁଁ ସବୁ ଫେରାଇ ଦେଲି